ହ୍ୟାଲୋ ପାଣି ଚାଲିଲାଣି ହ୍ୟାଲୋ କ'ଣ ସବୁ ଭଲ ନା ତାହେଲେ ଆଉ କ'ଣ ଫୋନ୍ଫାନ୍ କାହିଁକି କିଛି କରୁନ କ'ଣ ଭୁଲିଭୁଲା ଗଲଣି କ'ଣ ତମ ନବୀନ ବାବୁ ହାରିଗଲେ ବୋଲିିି ସେଇଥିପାଇଁ ମନ ଦୁଖ ନା କ'ଣ କୁଆଡ଼େ ଗଲା ତମ ଶଙ୍ଖ କୁଆଡ଼େ ଗଲା ତମ ଶଙ୍ଖ କ'ଣ ଫାଟିଲା ଆଉ ଆଉ ଆଉ ତୋର କାଳିିଆ ଯୋଜନା ହ୍ୟାଲୋ କାଳିଆ ଯୋଜନା କ'ଣ ଚାଲିଛି ସୁଭଦ୍ରା ଯୋଜନା ଟଙ୍କା ପାଇଛନ୍ତି ନା ମାନେ ଆପଣ ପାଇଛନ୍ତି ନା ଆମର ତ ସବୁଆଡ଼େ ପର୍ବ ତମ ଶଙ୍ଖ ତ ଗଲା ତମ ପାଣ୍ଡିଆନ୍ ଗଲା ତମ ନବିନ ଗଲା ତମର ଆମ ବିଜେପି ତ ରାଜୁତି କଲା ଆଉ ଆଉ ଶଙ୍ଖ କୁଆଡ଼େ ଆସିବ ଆଉ କାଳିଆ ଯୋଜନା ଖାଲି କହୁଛନ୍ତି ଦଉଛନ୍ତି ନା ଲୋକଙ୍କୁ ଆଉ ବସ୍ ତ ଲକ୍ଷ୍ମୀ ବସ୍ ତ କରିକି ଛାଡ଼ିଦେଲେ ଆଉ ଚାଲିଛି ନା ଲକ୍ଷ୍ମୀ ବସ୍ ନା ସରିଲା କାଇଁ ଆମ ଏରିଆରେ ତ ଚାଲୁନାଇଁ ଆଉ ତମ ଏରିଆରେ ଶଙ୍ଖ ଇଏ କରୁଛି ବୋଲି ଚାଲିଛି ଆମର ତ ଏଠି ଚାଲୁନି ଖାଲି ଶଙ୍ଖ ପାଇଲେ କ'ଣ ଅଛି ହଉ ହଉ ତାହେଲେ ମୁଁ ଏଠି ଗୋଟେ ଫୋନ୍ ଆସିଲାଣି ମୁଁ ପଛରେ କଥା ହେବି